ହ୍ୟାଲୋ ସାର୍ ନମସ୍କାର୍ ମୁଇଁ ଜେନ୍ ଖାଇବା ଅର୍ଡ଼ର୍ କରିଥିନି ସେନେ କିଛି ଡିସ୍କାଉଣ୍ଟ୍ ଅଛି କି କିଛି ଡିସ୍କାଉଣ୍ଟ୍ ଦେଇ ଦିଅନ୍ତେ ମୋର ଲାଗି ଭଲ୍ ହେଇଥାନ୍ତା ସାର୍ ନାଇଁ ନାଇଁ ସାର୍ ମୁଇଁ ଯେନ୍ ଖାନା ଅର୍ଡ଼ର କରିଥିନି ପଚାଶଟା ଲୋକଟା ସେଇଠି କିଛି ଡିସ୍କାଉଣ୍ଟ୍ ଦେଇ ଦେଲେ ମତେ ବି ଟିକେ ପଇସା ଦବାନା ହେଲ୍ପ ହେଇଯାଇଥାନ୍ତା ସାର୍ ହଁ ଡିସ୍କାଉଣ୍ଟ୍ ବେଶୀ ନାଇଁ ସାର୍ ଦୁଇ ପରସେଣ୍ଟ୍ ହେଲେ ବି ମୋର୍ ଲାଗି ଚଲିଯିବା ଆପଣ ଟିକେ ଚେଷ୍ଟା କରନା ଆପଣଙ୍କ ମ୍ୟାନେଜର୍କେ କହି କରି ଯଦି ଦେଇ ଦିବେ ଗରିବ୍ର ସାହାଯ୍ୟ ହେଇ ଯିବା ଆଉ ଠିକ୍ ଅଛି ସାର୍ ଥ୍ୟାଙ୍କ୍ ୟୁ ଦୁଇ ପର୍ସେଣ୍ଟ୍ ଡିସକାଉଣ୍ଟ୍ ଦେବାରୁ